ଆମର୍ ଇନୁ ପାଖେ ଡ଼କ୍ଟରଖାନା ପାଖେ ନାଇନ ଦୁରିଆକେ ଯାଇସୁଁ ବରଗଡ଼୍ ଯାଇସୁଁ ଦୁରିଆକେ ଯିବାର୍ ପଡ଼୍ସି ଏଥିର୍ଲାଗି ଆମେ ଇନୁ ଏନ୍ତା ଦେଖାସୁ ପାଖେ ଯେନ୍ ଦେଖାଇକରି ରଖିଥିଁସୁ ଛୁଆମାନଙ୍କୁ ଆଉ ଏତେ ଦୁରିଆ କେ ସାଙ୍ଗେ ନାଇ ଯାଇପାରୁ ଆମର୍ ଗାଁନୁ ହେନ୍ତା ହେବାର୍ କଥା ଗୁଟେ ସ୍ୱାସ୍ଥ୍ୟ ସେବା ଡ଼ାକ୍ତରଖାନା ଇନୁ ହେଇ ନ ପାର୍ବା ଦୁରିଆକେ ଯିବାର୍ କେ ପଡ଼ୁଛି ଆମକୁ ଏବେକା ଆମକୁ ତ ଗାଡ଼ି ଦରକାର୍ ସବୁବେଲେ ବୋଲେ ଥିଲେ ତ ଜିମୂ ଦୁରିଆକେ ଯିବାର୍ କେ ତ ଗାଡ଼ି ଦରକାର୍ ଚାଲିକି ତ ଯାଇ ନାଇପାରୁ ଛୁଆ ଧରିକରି ଏନ୍ତା ପାଖେପାଖେ ଇନ ଦେଖି କିରି ଖୁଆସୁଁ ଯେ ଔଷଧ୍ ମିଲ୍ସି ବେଶୀ ପାଖର୍ ନାଇନ ହେନ୍ତା ଜିନିଷ୍ ପତର୍ ବୋଲେ ଯେନ୍ ଟା କ୍ଲିନିକ୍ ଖୁଲିଛେ ହେନୁ ତାନୁ ଖାଇସୁଁ ଆଉ ଭଲ୍ ହେଲେ ଛୁଆମାନଙ୍କୁ ନେସୁଁ ନାଇଁ ତ ହେତ୍କି ଦୂରିଆ ନେବାର୍ କେ ସହର୍ କେ ନେବାର୍ କେ ଚେଷ୍ଟା କର୍ସୁଁ ଆମର୍ ଇନୁ